ମୋର ପିଲାଦିନରୁ ଉଚ୍ଚତାକୁ ବହୁତ ଭୟ ମୋ ଯେବେ ମଧ୍ୟ ଟିକେ ମଧ୍ୟ ଗୋଟେ ଛଅ ସାତ ଫୁଟ୍ ଉଚ୍ଚତାକୁ ନିଅନ୍ତି ତାହେଲେ ମୋତେ ବହୁତ ଭୟ ଲାଗେ କିନ୍ତୁ ପିଲାଦିନେ କିଛି ଖେଳ ମଧ୍ୟ ଥିଲା ଯାହାର ଉଚ୍ଚତାକୁ ନେଇବାକୁ ପଡ଼ୁଥିଲା ଯାହା ଯୋଗୁଁ ଧୀରେ ଧୀରେ ମୁଁ ମୋର ଭୟକୁ ଦୂର କଲି ଓ ଉପରୁ ଅନେଇଲେ ପିଲାମାନଙ୍କୁ ସହିତ ଖେଳିବାକୁ ଷ୍ଟାର୍ଟ କଲି ଯାହା ଯୋଗୁଁ ମୁଁ ସାଧାରଣତଃ ଦଶ ପନ୍ଦର ଫୁଟ୍ ଉଚ୍ଚତାକୁ ଏତେ ଡ଼ର ଲାଗିଲା ନାହିଁ କିନ୍ତୁ ତା'ଠୁ ଯୋଉ ଉଚ୍ଚତାକୁ ଏବେ ମଧ୍ୟ ମୋତେ ଟିକେ ଟିକେ ଡ଼ର ଲାଗେ ଉଚ୍ଚତାକୁ ଫୋବିଆ ଅଛି ଯାହା ଯୋଗୁଁ ମୁଁ ବେଶୀ ଉଚ୍ଚରୁ ତଳକୁ ଚାହିଁଲେ ମୋତେ କାହିଁକି ମୁଣ୍ଡ ବୁଲେଇ ପଡ଼ିଗଲା ଭଳିଆ ଲାଗେ ସେଗୁଡ଼ା ଯୋଗୁଁ ମୁଁ ପ୍ରାୟତଃ ଉଚ୍ଚତା ଜାଗାକୁ ଯାଏନି ହେଲେ ମଧ୍ୟ ମୁଁ ମୋର ଭୟକୁ ଦୂର କରିବା ପାଇଁ ବେଳେବେଳେ କିଛି ଉଚ୍ଚତା ଜାଗାକୁ ଯାଏ ଏମିତି କୌଣସି ବ୍ରିଜ୍ ନାଇ ତ କୌଣସି ଡ୍ୟାମ୍ ପାର୍କରେ ଏମିତି ବହୁତ ଜାଗାରେ ନାଇ ତ ଘର ଛାତ ଉପରେ କୌଣସି ଆପାର୍ଟମେଣ୍ଟ୍ରେ ବନ୍ଧ ଘାଇ ଏମିତି ପାହାଡ଼ ପାହାଡ଼ରେ ମଧ୍ୟ ବହୁତ ସମୟ ଯାଇ ବସିଥାଏ ସେଠି ବସି ତଳକୁ ଚାହିଁଲେ କିଛି କିଛି ଅଭ୍ୟାସ ହଏ ଧୀରେ ଧୀରେ ମୋ ଉଚ୍ଚତାକୁ ଡ଼ର କମିଥାଏ ଭବିଷ୍ୟତରେ ତ ମୁଁ ସେମିତିରେ ମଧ୍ୟ ଉଚ୍ଚତାକୁ ଡ଼ର ମୋତେ ଛାଡ଼ିବାକୁ ହିଁ ପଡ଼ିବ ସବୁବେଳେ ଉଚ୍ଚତାକୁ ଡ଼ର ରହିଲେ ହେବ ନାହିଁ କାରଣ ଯଦି ଗୋଟେ ଘର ଉପରେ ମଧ୍ୟ ଠିଆ ହେଇଛି ତଳକୁ ଚାହିଁଲେ ମୋତେ ଡ଼ର ଲାଗିବ ତାହେଲେ କେମିତି ହେବ ଏମିତି ଆଉ ଡ଼ର ଛାଡ଼ିବା ପାଇଁ ମୁଁ ପ୍ରାୟତଃ ଉଚ୍ଚତା ଜାଗାକୁ ଯାଇଥାଏ ଯାଇ ସେଠି ତଳକୁ ଚାହିଁଥାଏ ଉଚ୍ଚତା ମୋର ମୋର ଉଚ୍ଚତାକୁ ଭୟ କମେଇବା ପାଇଁ ମୁଁ ସେଇ କାମ କରିଥାଏ ତ ଉଚ୍ଚତାକୁ ଡ଼ରିବାକୁ କମେଇବାକୁ ହେବ ଚୁଚ୍ଛାଚୁଚ୍ଛା ଖାଲି ଖାଲି ଡ଼ର ଆସିଥାଏ ପଡ଼ିଗଲା ପରେ